ଓଡ଼ିଆ ଭାଷାଥି ଉଲ୍ଗି ହଉଛୁ ବୋଲ୍ସୁଁ ଉଲ୍ଗି ହଉଛୁଁ ବୋଲିକରି ଆମେ ତଲେ ମୁଡ଼ିଆ ମାରସୁଁ ମୁଡ଼ିଆ ମାଇଲେ ଆମର୍ ମୁଡ଼ର୍ ଯେନ୍ ଜୀବନ୍ ଟା ହଉଛେ ଆମର୍ ମୁଡ଼ର୍ ଟା ବେଲେ ଆମେ ତଲେ ଗଲେ ଜୁହାର୍ କରସୁଁ ଜୁହାର୍ ଉଲ୍ଗି ହଉଛେ ଆଗ ବୋଲସୁଁ କେନ୍ କେନ୍ ଗଲେ ଆଉ ଉଡ଼ି ଗଲି ଜାଗା ମାନ୍ କୁ ବେଶୀକରି ଉଲ୍ଗି ହଉଛୁଁ ବୋଲସନ୍ ଗଲି ଜାଗାର୍ ଭୁଆସନ୍ ମାନେ ଝିଅମାନେ ଉଲ୍ଗି ହଉଛୁଁ ବୋଲସନ୍ ଆରୁ ଆମର୍ ଇହାଦେ ଯେନ୍ ଟାଉନ୍ ଥି ଅଛନ୍ ନମସ୍କାର୍ ନମସ୍କାର୍ ବୋଲସନ୍ ବଇଲେ ନୂଆଁ ନୂଆଁ ଭୁଆସନ୍ ମାନେ ଗଲେ ଇହାଦେ ଗୋଟେ ହାତ୍ ବେଥି ନଉଛନ୍ ଏନ୍ତା କରିନଉଛନ୍ ଆର୍ ଆଘର୍ ଭୁଆସନ୍ ମାନେ ଯେ ଜୁହାର୍ କରୁଛୁଁ ଜୁହାର୍ ଗୋ ଉଲ୍ଗି ହଉଛେ ଗୋ ବୋଲିକରି ଗୋଡ଼୍ ତଲେ ପଡ଼ୁଥିଲେ ଚପଲ୍ ଖୁଲିକରି ଆର୍ ଇହାଦେ ତ ଭୁଆସନ୍ ମାନେ ଚପଲ୍ ପିନ୍ଧିକରି ନମସ୍କାର୍ ବୋଲୁଛନ୍ ମଝେ ରୁନେ ଗଲେ ଯାହିଁଯାଉଥିଲେ ଗଲେ ଆଘର୍ ପୂର୍ବ କାଲର୍ ଭଲ୍ ଲାଗେ କି ଇହାଦେ ଟା ଭଲ୍ ହେ ଆଘ ପୂର୍ବ କାଲର୍ ଟା ଭଲ୍ ଚଲି ଆସୁଥିଲା ଇହାଦେ କିହେ କାହାକେ ନାଇଁ ପଚାର୍ବାର୍ କିହେ ଯେ ଘର୍ କିହେ ଜୁହାର୍ କର୍ବା ହେତାକେ କିଏ ନମସ୍କାର୍ କର୍ବା ହେତାକେ ବୋଲୁଛନ୍ ଆଜକାଲିର୍ ଭୁଆସନ୍ ମାନେ ଝିଅଭଉଣୀ ମାନେ ଆଘ ଯେ ଭୁଆସନ୍ ମାନେ ଖଟି ଆଉଥିଲେ ଯେ ଅଧାଦୂରୁ ଚପଲ୍ ଖୁଲିକରି ମୁଡ଼ିଆ ମାରୁଥିଲେ ଉଲ୍ଗି ହଉଛେ ବୋଲିକରି ଇହାଦେ କେହେନି ଭୁଆସନ୍ ବି ନାଇଁ କହିବାର୍ ଖାଲି ଟିକେ ଏନ୍ତା ଛିଁ ନଉଛନ୍ ଆର୍ ନମସ୍କାର୍ ଗୋ ବୋଲି ନଉଛନ୍ ଚାଲିଗଲା ବାଟେଁ ଆଘ ଯେ ଜୁହାର୍ କରୁଥିଲେ